ହଁ ହେଲୋ ଶୁଣ ମୁଁ ଭଲ ଅଛି ତୁମେ କେମିତି ଅଛ ହଁ ବହୁତ ଦିନ ପରେ କେମିତି ଅଛ ତୁମେ ଆଚ୍ଛା ହଁ କ'ଣ କରିବା ସବୁ ଘର ବାହାହେଇ ସାରିଲା ପରେ ତ ଲୋକ କ'ଣ ହେବ ଘର ସଂସାର ସବୁ ଆଉ ହଁ ଚାଲିଛି ଭଲ ଚାଲିଛି ତୁମ ବିଜନେସ୍ କେମିତି ଚାଲିଛି

ନାଇଁ ନାଇଁ ସେଇ କାମ ଅଛି ଯେ ଟିକେ ଆଉ ଟିକେ ସେଇଥିରେ ଏକ୍ସଟ୍ରା କିଛି ରଖାହୋଇଛି ଆଉ ଆଉ ତୁମ ବିଜନେସ୍ କେମିତି ଚାଲିଛି ହଁ ଛୁଆପିଲା ସବୁ ଭଲ ଅଛନ୍ତି

ହଁ ମେଳାରେ ସବୁ ବୁଲିବାକୁ ଆସିଛୁ ଆଉ ଏଇଟା ହିଁ ତ ଗୋଟେ ଟାଇମ୍ ବୁଲିବାର ସମସ୍ତଙ୍କର ସେଇ ତ ଫ୍ୟାମିଲି ଟାଇମ୍ ହୁଁ ଆଉ ତୁମ ବିଜନେସ୍ କେମିତି ଚାଲିଛି ଆଚ୍ଛା ଭଲ ଚାଲିଛି ଓ ହଁ ଆମର ବି ସେମିତି ଚାଲିଛି ଭଲ ବିଜନେସ୍ଟା ଆଉ ଆଗକୁ ଟିକେ ଡେଭଲପ୍ ହୋଇଗଲାଣି ଆଉ ହୁଁ ଦୁଇଟା ଦୋକାନ ହେଲାଣି ହଁ ହଁ ହଁ ହଁ ମୋର ବି ସେମିତି ତିନି ଚାରିଟା ଦୋକାନ ଆମେ କରିଦେଇଛୁ ମୁଁ ଗୋଟେ ଦୋକାନରେ ବସିଛି ବାକି ପିଲାମାନଙ୍କୁ ରଖାଯାଇଛି ଆଉ ହଁ ଏଇ ତ ବିଜନେସ୍ ନ କଲେ ଆଉ ଚଳିବ କେମିତି କୁହନା ଆଉ ତୁମ ବିଜିନେସ୍ରେ କ'ଣ କଲେ ସବୁ ହୁଁ ହୁଁ ହୁଁ ହଁ ଆଚ୍ଛା ହଁଁ ହଁ ମୁଁ ବି ସେଇ ଷ୍ଟେସନାରୀ ଦୋକାନ କରିଛି ଆଉ କପଡ଼ା ଦୋକାନ ବି ହୋଇଯାଇଛି ହଁ ହଁ କପଡ଼ା ଦୋକାନ ସାଙ୍ଗରେ ହିଁ ଷ୍ଟେସନରୀ ମିକ୍ସ ଅଛି ବାକି ରାଉଲକେଲାରେ ଯେଉଁ କରିଦେଇଛୁ ଦୁଇଟା ଦୋକାନ ସେଇଠି ପିଲା ରଖାଯାଇଛିି ଆଉ ଚାଲିଛି ସେମିତି ହଁ ହଁ ସେମିତି ହିଁ ଧୀରେ ଧୀରେ ଆଉ କ'ଣ କରିବା ସେଇ ବିଜିନେସ୍ ବିି ତ ସବୁ ଆଉ ହଁ ଦେଖା କରିଛ ତ ବହୁତ ଦିନ ପରେ ଦେଖାହେଲା ଆଉ କ'ଣ କରିବା ହଁ କେବେ କି ହଁ ହଉ ଠିକ୍ ଅଛି ଆଉଥରେ ସେଇ ସେଥିରେ ଭେଟ ହେବା ଆଉ ହଁ କେତେ ବଡ଼ ହେଲେଣି କି ପିଲାମାନେ ଆଉ କେତେ କେତେ ବୟସ ହେଲାଣି ଛୋଟ ଅଛନ୍ତି ବଡ଼ ହୋଇଗଲେଣି ହଁ ହଁ ଆଚ୍ଛା ଚାଲ ଠିକ୍ ଅଛି ତୁମେ ବି କେତେବେଳେ ଆମ ଏପଟେ ଆସିବ ଆଉ ହଁ ହଉ ଠିକ୍ ଅଛି ହଁ ହଁ ହେଲୋ ହଁ ଠିକ୍ ଅଛି ହଁ ଠିକ୍ ଅଛି